ଭୁବନେଶ୍ଵରରେ ସ୍ଵାସ୍ଥ୍ୟ ସେବା ସାମାଜିକ ସମର୍ଥନ ଏବଂ ସମ୍ମାନ ଦୃଷ୍ଟିରୁ ଜିଲ୍ଲାରେ ଦ୍ରୁତ ଜନସଂଖ୍ୟା ସମ୍ମୁଖୀନ ହେଉଥିବା ଆହ୍ଵାନ ଓ ସୁଯୋଗ ଗୁଡ଼ିକ ହେଉଛି ଯେପରି କି ଷାଠିଏ ବର୍ଷରେ ଉର୍ଦ୍ଧ୍ୱ ଲୋକମାନଙ୍କ ପାଇଁ ଆର୍ଥିକ ସହାୟତା ପାଞ୍ଚଶହ ଟଙ୍କା ଦିଆଯାଇଛି ସେହିଭଳି ଅଶୀବର୍ଷରୁ ଅଧିକ ଲୋକମାନଙ୍କୁ ସାତଶହ ଟଙ୍କା ମାସକୁ ଦିଆଯାଉଛି ସେହିପରି ବିଧବା ମହିଳାମାନଙ୍କୁ ମଧ୍ୟ ମାସକୁ ପାଞ୍ଚଶହ ଟଙ୍କା ଲେଖାଏଁ ଦେବା ସହିତ ଯେଉଁମାନେ ଭିନ୍ନକ୍ଷମ ଅଛନ୍ତି ସେମାନଙ୍କୁ ମଧ୍ୟ ମାସିକ ପାଞ୍ଚଶହ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଜ୍ୟସରକାର ଏବଂ କେନ୍ଦ୍ରସରକାରଙ୍କ ଦ୍ଵାରା ମିଳୁଅଛି ଯେଉଁମାନଙ୍କର ପରିବାରରେ କେହି ନ ଥିବେ ଏକୁଟିଆ ଜୀବନଯାପନ କରୁଥିବେ ସେମାନଙ୍କ ପାଇଁ ସରକାର ପ୍ର ପ୍ରତି ଜିଲ୍ଲାପାଳ ଗୋଟିଏ ଗୋଟିଏ ବୃଦ୍ଧାଶ୍ରମଟିଏ ଖୋଲାଯାଇଛି ଯାହାଫଳରେ ସେମାନଙ୍କ ପାଇଁ ଏକ ସହାୟତାର ସାହା ମିଳିପାରୁଛି ଏବଂ ବେସରକାରୀ ଏବଂ ନିରାଶୟ ଥଇଥାନ ମଧ୍ୟ ହୋଇପାରୁଛି